ତୁମ ପାଖରେ ମାନେ ଫୁଲର ଚାରା ଅଛି କି କେଉଁ କେଉଁ ଫୁଲର ଚାରା ଅଛି ମୋତେ ଗୋଲାପ ଫୁଲ ଚାରା ଦରକାର ଶହେ ଆଉ ଗେଣ୍ଡୁ ଫୁଲ ଚାରା ଦରକାର ଶହେ ମଲ୍ଲୀଫୁଲର ଚାରା ଦରକାର ଶହେ ଦୋକାଣ କେତେବେଲୁ କେତେବେଲ ଖୋଲୁଛ କହୁଛି ଦୋକାଣ କେତେବେଲେ କେତେବେଲ ଖୋଲୁଛ ତୁମେ ହଉ ଠିକ୍ ଅଛି ମାନେ ମୁଁ ଯେଉଁ ଯେଉଁ ଫୁଲର ଚାରା ମାନେ କହିଲି ଗୋଲାପ ଫୁଲ ଗେଣ୍ଡୁ ଫୁଲ ସେହି ଫୁଲର ଚାରା ଶହେ ଶହେଟା କରି ରଖିଥାଅ ତୁମେ ମାନେ କେତେ ଟଙ୍କା ଆଉ ସେ ଗେଣ୍ଡୁଫୁଲ

ଆପନଙ୍କ ପାଖେ ଶହେ ଚାରା ଅଛି ତ ଶହେ କହୁଛି ଆପନଙ୍କ ପାଖେ ଶହେ ଶହେଟା ଚାରା ଅଛି ତ ଦେଇପାରିବ

ହଲଦି ଟିକେ ଲାଇନ୍ରେ ରୁହ

ତାହେଲେ ମୁଁ ଆଗାମୀ କାଲ୍ ନାଇଁ ପହରଦିନ ମୁଁ ଗାଡ଼ି ପଠାଇବି ଦୋକାନ କେତେବେଲେ ବନ୍ଦ କରୁଛ

ଚାରିଟା ନାହିଁ ଶହେ ଶହେଟା